ଆମ ଅଞ୍ଚଳରେ ସାଧାରଣତଃ ଭାବରେ ସ୍ୱାସ୍ଥ୍ୟ ସେବାର ସମସ୍ତ ପ୍ରକାରର ସୁବିଧା ସୁଯୋଗ ରହିଛି ଏତଦ୍ବ୍ୟତୀତ କହିବାକୁଗଲେ ଡାକ୍ତରଖାନାରେ ରହିଥିବା ଭିତ୍ତିଭୂମିର ଟିକିଏ ଅଧିକ ପରିସ୍କାର ପରିଚ୍ଛନ ରହିବାକୁ ମୁଁ ଚାହୁଁଛି ଏବଂ ଏହାସହିତ ଉପଯୁକ୍ତ ପରିମଳ ମଧ୍ୟ ରଖିବାକୁ ମୋର ବିଶେଷ ଅନୁରୋଧ ରହିଛି ଏହାଛଡ଼ା ଆମ ଅଞ୍ଚଳରେ ରହିଥିବା ସମସ୍ତ ଗୋଷ୍ଟି ଉନ୍ନୟନକାରି ସ୍ୱାସ୍ଥ୍ୟସେବା ଗୁଡ଼ିକରେ ଆଉ ସମସ୍ତ ପ୍ରକାରର ସୁବିଧା ସୁଯୋଗ ରହିଛି କିନ୍ତୁ ଆବଶ୍ୟକ ଯନ୍ତ୍ର ପାତିଗୁଡ଼ିକର ଟିକିଏ ଅଧିକ ଉପଲବ୍ଧ ରହିଛି ବୋଲି ମୁଁ ଭାବୁଛି